ଆମ ସୁନ୍ଦରଗଡ଼ ଜିଲ୍ଲାରେ ଚାଷ କରୁଥିବା ମୁଖ୍ୟ ଫସଲ ଗୁଡ଼ିକ ହେଲା ଧାନ ସବୁଜ ପନିପରିବା ଲଙ୍କା ଚାଷ ଏବଂ ଚଣା ମଧ୍ୟ ଚାଷ କରାଯାଏ ସେଇ ଗୁଡ଼ାକ ହେଲା ରୋଷେଇ କରିବାରେ ଭାତ ଚାଉଳ ଭାତ ଖାଇବା ପାଇଁ ଏବଂ ସବୁଜ ପନିପରିବା ଗୁଡ଼ାକ ସବଜି କରିକି ଖାଇବା ପାଇଁ ଯେମିତି ହେଉଛି ଚଣା ଡାଲି ଏଗୁଡ଼ାକ ମଧ୍ୟ ସବଜି କରି ଖାଇବା ପାଇଁ ବ୍ୟବହୃତ ହେଇଥାଏ ଏମିତି ବହୁତ ପ୍ରାୟ ପନିପରିବା ମଧ୍ୟ ଚାଷ କରାଯାଏ